ଔଷଧ ଔଷଧ ଏମିତି ଗୋଟେ ଜିନିଷ ଯେ କିି ସମସ୍ତଙ୍କର ଦରକାର ସମସ୍ତ ଘରେ ଘରେ ସମସ୍ତଙ୍କ ଘରେ ଘରେ ହିଁ ଦରକାର ଆମର ଔଷଧ ନହେଲେ ତ ଆମେ ଚଳିହେଉନି କାରଣ ଆମ ଘରେ ଛୋଟ ଛୋଟ ପିଲା ପିଲାମାନେ ଅଛି ତାଙ୍କର ସପ୍ତାହରେ ମାସରେ ତାଙ୍କର ଥଣ୍ଡା ଜ୍ୱର ହେଇଥାଏ କାରଣ ଆମେ ଯେତିକି କାମ କରୁଛୁ ଯେତିକି ରୋଜଗାର ହେଉଛି ତାଙ୍କ ହିସାବରେ ଆମେ ଘରେ ଘରେ ବି ଖର୍ଚ୍ଚ ହେଉଛି ଯେହେତୁ କିି ଘରେ ଖର୍ଚ୍ଚ ହେଲା ପରେ ତା'ପରେ ପିଲାଙ୍କୁ ପିଲାଙ୍କର ଦେହ ଖରାପ ହେଲେ ଆମେ ସେହି ପଇସାରେ ହିଁ ସେହି ରୋଜଗାରରେ ହିଁ ଆମେ ମେଡ଼ିକାଲ ଯିବାକୁ ପଡ଼ିବ ନିହାତି ଦରକାର କାରଣ ମେଡ଼ିକାଲ ନଗଲେ ଛୋଟ ପିଲାଟି ତାଙ୍କର ଅସୁବିଧା ଦେଖିକି ଦେଖି ତ ଆମେ ଚୁପ୍ ଚାପ୍ ବସିପାରିବୁନୁ ନା ସେହିପରି ଆମେ ମେଡ଼ିକାଲ ଯାଇକି ତାଙ୍କର ସେ ମେଡ଼ିସିନ ଆଣିବି ମେଡ଼ିସିନ ଆଣିକି ତାଙ୍କୁ ଖୁଆଇବି ଖୁଆଇଲା ପରେ ସେ ଛୋଟ ପିଲାଟି ଭଲ ହେଇଯାଏ ତାଙ୍କ ଭଲ ଦେଖି ଆମ ବି ଭଲ ଭଲ ଲାଗେ ଆମର